ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଯେହେତୁ ଭୁବନେଶ୍ୱର ହେଉଛି ରାଜ୍ୟର ରାଜଧାନୀ ସେଇଟାକୁ ପ୍ରାୟ ତିରିଶଟି ଜିଲ୍ଲାରୁ ଲୋକମାନେ ଏବଂ ବିଭିନ୍ନ ରାଜ୍ୟରୁ ମଧ୍ୟ ଲୋକମାନେ ଏଠାକୁ ଆସିଥାନ୍ତି ତେଣୁ ସେଥିପାଇଁ ଏଠାରେ ଏ ଝିଅମାନଙ୍କଠାରୁ ଆରମ୍ଭ କରି ମହିଳାମାନେ ମଧ୍ୟ ଏଠାରେ ବିଭିନ୍ନପ୍ରକାର ହଷ୍ଟେଲରେ ରୁହନ୍ତି ଆଉ ସେମାନେ ଦୈନଦିନ ଜୀବନରେ ମଧ୍ୟ କେତେଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେଇଥାଆନ୍ତି ଯଥା ଲିଙ୍ଗଗତ ଅସମାନତା ତାଙ୍କ ଭିତରେ ଗୋଟେ ଭେଦଭାବ ଆଉ ତାଙ୍କ ଭିତରେ ଗୋଟେ ଭୟ ଜାଗରଣ ହୁଏ ରାତିରେ ଯିବାଆସିବା କରିବା ପରେ ସେଇଥିପାଇଁ ସରକାର କେତେଗୁଡ଼ିଏ ସଶକ୍ତିକରଣ କାର୍ଯ୍ୟକ୍ରମ କରିଛନ୍ତି ଆଉ କେତେ ଗୁଡ଼ିଏ ବିଧବା ମହିଳା ମଧ୍ୟ ରୁହନ୍ତି ଭୁବନେଶ୍ୱରରେ ତାଙ୍କର କର୍ମ ଜୀବନ ଆରମ୍ଭ କରିବାପାଇଁ ସେମାନେ ମଧ୍ୟ କେବେ ବିଭିନ୍ନ ସମୟରେ ଅସଦାଚରଣର ସମ୍ମୁଖୀନ ହୋଇଥାଆନ୍ତି ଆଉ ସେମାନଙ୍କ ଭିତରେ କେତେଗୁଡ଼ିଏ ସଙ୍ଗଠନ ବର୍ତ୍ତମାନ ଗଢ଼ିଉଠିଛି ମହିଳାମାନଙ୍କ ଭିତରେ ଉପରେ ହଉଥିବା ଯୌନ ନିର୍ଯାତନା ଏବଂ ଅନ୍ୟାନ ଅସଦାଚରଣକୁ ରୋକିବାପାଇଁ ସରକାର ବହୁତ ତତ୍ପର ହୋଇଛନ୍ତି ତେଣୁ ମହିଳା ସମିତି ମଧ୍ୟ ଗଢ଼ିଉଠିଛି ଆଉ ସରକାର ମଧ୍ୟ ଏଇଥିପାଇଁ ବିହିତ ପଦକ୍ଷେପ ନେଇଛନ୍ତି